ବହୁତ ସମୟରେ ଆମେ ରାସ୍ତାରେ ଯାଉଥିବା ବେଳେ ବହୁତ ପକାର କୀଟ ମଧ୍ୟ ଆମକୁ କାମୁଡ଼ି ଦେଇଥାନ୍ତି ତାହା ଭିତରେ ମହୁମାଛି ଜନ୍ଦା ବଲୁରି ଏମାନେ ଲୋକମାନଙ୍କୁ କାମୁଡ଼ି ଦିଅନ୍ତି ଆଉ ଏହି ଯେଉଁ କାମୁଡ଼ିଦେଲା ପରେ ତାର ଉପଚାର କରିବା ପାଇଁ ଗାଁରେ ମଧ୍ୟ କେତେକ ଘରୋଇ ଉପଚାର ରହିଛି ଯଦି ମହୁମାଛି କାମୁଡ଼ି ଦେଲା ପ୍ରଥମ କରି ଯଦି ମହୁମାଛି କାମୁଡ଼େ ସେହି ସମୟରେ ଯେତେବେଳେ ଯେଉଁଠି ପାଣିଥିବ ଧରାଯାଉ ପୋଖରୀରେ ପାଣି ଥିବ ସେ ପୋଖରୀରେ ସଙ୍ଗେ ସଙ୍ଗେ ବୁଡ଼ିଯିବା କଥା ଜଷ୍ଟ ବୁଡ଼ିଗଲେ ସେ ମହୁମାଛି ପଳେଇଯିବ ଆଉ ବେଶୀ କାମୁଡ଼ିବ ନାହିଁ ଇଏ ଗୋଟିଏ ଗଲା ଆଉ ମହୁମାଛି କାମୁଡ଼ିଦେଲା ପରେ ଘରେ ଯଦି ଜଡ଼ାତେଲ ଥିବ ଜଡ଼ାତେଲକୁ ସେହି ମହୁମାଛି କାମୁଡ଼ିଥିବା ଜାଗାରେ ଲଗାଇଦେବାକୁ ପଡ଼େ ଏବଂ ଆଉ ଗୋଟିଏ ଗୋଟିଏ ଅଛି ଗୋଟିଏ ଧାତୁ ସେ ଧାତୁଟାକୁ ଆମେ ଘୋରିକି ଲଗେଇଦେଲେ ପ୍ଲାଷ୍ଟିକ ଧାତୁଟା ଘୋରିକି ଲଗେଇଦେଲେ ସିଏ ମଧ୍ୟ କମିଯାଏ ଆଉ ଯଦି ଆମେ ଜନ୍ଦା କାମୁଡ଼ିଦିଏ ସେହି ସମୟରେ ଆମେ ସୋରିଷ ତେଲ ସେ ଜାଗାରେ ଲଗେଇଦେଲେ ତାର ପ୍ରଭାବଟା ଟିକିଏ କମିଯାଏ ଏବଂ ଆଉ ଯଦି ବଲୁରି ବିନ୍ଧିଦିଏ ସେହି ସମୟରେ ଆମେ କିରୋସିନକୁ ବିନ୍ଧିଥିବା ଜାଗାରେ ଲଗେଇଦେଲେ ତାର ପ୍ରଭାବ କମିଯାଏ ଏବଂ ଫୁଲା କମିଯାଏ ଏବଂ ଯେଉଁ ଲାଲ୍ ପଡ଼ିଯାଇଥାଏ ସେ ଲାଲ୍ଟା କମିଯାଏ